ଏହି ଟେକନୋଲୋଜି ଲାଗି ଓଡ଼ିଆ ଭାଷା ବିଶ୍ଵ ବେତିତ ବିଶେଷ କରି ଅନ୍ୟ ଭାଷା ର ଓଡ଼ିଆ ଭାଷାର ମଧ୍ୟ ପ୍ରଭାବ ପଡ଼ୁଛି ଯେମିତି କି ଓଡ଼ିଆ ସଂସ୍କୃତି ପରମ୍ପରାକୁ ଅନ୍ୟ ଭାଷାର ଅନୁବାଦ କଲାପରେ ଅନ୍ୟଭାଷା ଭାଷି ଲୋକମାନେ ପଢ଼ନ୍ତି ଅନ୍ୟଭାଷା ଗୁଡ଼ିକ ଅନୁବାଦ କଲାପରେ ଓଡ଼ିଆ ଲୋକମାନେ ମଧ୍ୟ ପଢ଼ିଥାନ୍ତି ଓଡ଼ିଆ ଭାଷା ଓଡ଼ିଆ ସଂସ୍କୃତିକୁ ବହୁତ ପ୍ରଭାବ ପଡ଼ିଥାଏ ଯେମିତି କି ଓଡ଼ିଆ ଭାଷାରେ ଲିପି ବଦ୍ଧ ପୁରାଣ ଶାସ୍ତ୍ର ନାଟକ ଇତ୍ୟାଦି ଓଡ଼ିଶାର ଓଡ଼ିଶୀ ନୃତ୍ୟ ସାରା ବିଶ୍ୱରେ ପରିଚିତ ଓଡ଼ିଶୀ ନୃତ୍ୟ ସାଧାରଣତଃ ଶୁଦ୍ଧ ଓଡ଼ିଆରେ ବୁଲାଯାଏ ତେଣୁ ଓଡ଼ିଆ ଭାଷା ସହିତ ଅନ୍ୟଭାଷା ଓ ସସ୍କୃତିକୁ ବହୁତ କୁହା ହୋଇଥାଏ